ବିଭିନ୍ନ ଋତୁ ଆଧାରରେ ବିଭିନ୍ନ ପନିପରିବା ଆମେ ଲଗାଇଥାଉ ଯଥା ଶୀତ ଦିନେ ବାଇଗଣ ଭେଣ୍ଡି ଜହ୍ନି କାକୁଡ଼ି ବୋଇତାଳୁ ଇତ୍ୟାଦି ଲଗାଇଥାଉ ଗ୍ରୀଷ୍ମ ଦିନେ ତରଭୁଜ କାକୁଡ଼ି ଲଗାଇଥାଉ ବର୍ଷା ଦିନେ ସାଧାରଣତଃ ଧାନ ତଳି ପକାଇଥାଉ ଆମେ ଫସଲକୁ ପଶୁ ପକ୍ଷୀଙ୍କଠାରୁ ରକ୍ଷା କରିବା ପାଇଁ ଆମେ ବାଡ଼ ଦେଇଥାଉ ଆଉ ପୋକମାନଙ୍କ ପାଇଁ କୀଟନାଶକ ଔଷଧ ବ୍ୟବହାର କରିଥାଉ ମାଟି ଉର୍ବର ପାଇଁ ଆମେ ଗୋବର ଜିଆ ଖତ ପାଉଁଶ ସାର ଇତ୍ୟାଦି ପକାଇଥାଉ ଆମେ ଗ୍ରୀଷ୍ମ ଋତୁରେ ଅଧିକ ପାଣି ଦେଇଥାଉ ଶୀତ ଋତୁରେ ମଧ୍ୟ କମ ପାଣି ବ୍ୟବହାର କରିଥାଉ